ୟୁଟ୍ୟୁବରେ ଯେଉଁ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ପ୍ରୋଗ୍ରାମ୍ ହୁଏ ସେଥିରେ ମଧ୍ୟ ମୁଁ କେତେ ବହୁ ସମୟରେ ମଧ୍ୟ ସେ ସୋକୁ ଦେଖେ ଆଉ ସେ ସୋ ଦେଖିଲାପରେ ଭାରତର ବିଭିନ୍ନ ରାଜ୍ୟରେ ଥିବା ଅଂଶଗ୍ରହଣକାରୀ ସେଠାକୁ ଆସନ୍ତି ଏବଂ ସେମାନଙ୍କର ନାଚଶୈଳୀ ଆଉ ତାଙ୍କ ଭିତରେ ତାଙ୍କ ରାଜ୍ୟରେ ଥିବା ବିଭିନ୍ନ ସଂସ୍କୃତିକୁ ମଧ୍ୟ ଏଠାରୁ ଉପଭୋଗ କରାଯାଏ ଯେ କେବଳ ସେମାନେ ଡ୍ୟାନ୍ସ କରନ୍ତି ତାହା ନୁହେଁ ଡ୍ୟାନ୍ସ ସହିତ ତାଙ୍କ ରାଜ୍ୟର ସଂସ୍କୃତି ଆଉ ତାଙ୍କର କଳା ଭାସ୍କର୍ଯ୍ୟ ମଧ୍ୟ ଏଠାରେ ପରିପୃଷ୍ଟ ହୋଇଥାଏ ସେମାନେ ସେମାନେ ମଧ୍ୟ ଭିଡ଼ିଓରେ ପାରମ୍ପରିକ ନୃତ୍ୟ ମଧ୍ୟ ଦେଖିଥାନ୍ତି ଯଥା ଆଦିବାସୀ ମାନଙ୍କର ନୃତ୍ୟ ଶୈଳୀ ଏବଂ ବିଭିନ୍ନ ପ୍ରକାର ନୃତ୍ୟ କେନ୍ଦ୍ରରେ ହେଉଥିବା ଏଁ ନୃତ୍ୟକୁ ସେମାନେ ଅନୁକରଣ କରି ଏଠାରେ ମଧ୍ୟ ପରିଚାଳନା କରନ୍ତି ଆଉ ସେହି ନୃତ୍ୟକୁ ଦେଖିସାରିଲାପରେ ବିଭିନ୍ନ ରାଜ୍ୟର ଲୋକମାନେ ବିଭିନ୍ନ ରାଜ୍ୟର ନୃତ୍ୟଶୈଳୀ ଏବଂ ସଂସ୍କୃତି କଳାକୁ ମଧ୍ୟ ସେମାନେ ଆକୃଷ୍ଟ ହୋଇଥାଆନ୍ତି ଯାହାଫଳରେ ସେହି ରାଜ୍ୟକୁ ସେମାନେ ପରିଦର୍ଶନ କଲାବେଳେ ସେହି ସେହି ନୃତ୍ୟକୁ ସେମାନେ ମନେରଖି ସେଠାରେ ମଧ୍ୟ ଉପଭୋଗ କରନ୍ତି